ଜୁହାର ଜୁହାର ଜୁହାର ଜୁହାର ହଁ କାହା ଥିର୍ ଲାଗି ଆଇଛ ଏଇଟା ଓ ମାସେ ଦୁଇ ମାସ ହେଇଗଲାନ ଆର୍ କାହାର୍ କାଣା ଦେଖୁଥିଲ ତୁମେ କାହାର୍ ନ ଏଇଟା ବେଲେ ଏଇଟା ଲାଷ୍ଟ ନାଇକେ ଆର୍ କେନ୍ତା କେନ୍ତା ଲାଗୁଛେ ଏବେ ଘୁମ୍ରା ଔଷଧ ଖାଉଛ କେଁ ଏବେ ଘୁମ୍ରା ଔଷଧ ବୋଲେ ତମ୍କୁ ଦବାର୍ ପଡ଼୍ବା ବୋଲେ ଇହାଦେ ମୋରନୁ ଦେଖିଇଦୁଖାକେ ଯିବ ତ ବେଲେ ଶୁନ ଆଁ ଇହା ଓଷଦ ପତର ଆମର୍ ଯୋଡ଼ି ଗୋଟେ ଘରେ ଲାଗ୍ବା ସେଥିର୍ ତ ଛାଡ଼୍ବା ଆଉ ଔଷଧ ପତର ଲାଗ୍ଲେ ଦେମା ହେଲେ ପହେଲା ତ ହପ୍ତେ ନବ ହପ୍ତେ ଅଧେ ଖାଇବ ଫିର୍ କେନ୍ତା କେନ୍ତା ଲାଗ୍ବା ତେହରୁ ଫିର୍ ମୋ ନିକେ ଆସ୍ବ ତାପରେ ନାଇଁ ନାଇଁ ଟେଷ୍ଟଫେଷ୍ଟ କିଛି ନାଇଁ ଲାଗେ ହେଟା କାଣା ପୂରା କିଛି ନାଇଁ ଲାଗେ ହଁ ହପ୍ତେ ପରେ ଖାଇ ଦେଖ୍ମା ନା ତେହରୁ ଭଲ୍ ଲାଗ୍ମ ବୋଲେ ଫିର୍ ମୋର୍ ନିକେ ଆସବ୍ ଫିର୍ ଦେମା ପୁଣି ମାସେ ବଢ଼ାମା ଆଉ ଔଷଧ ପତର ଖାଇବ ତାପରେ ଭଲ୍ ଲାଗ୍ବା କା ଦବା ଥଣ୍ଡା ପାନ୍ କେ ଗରମ୍ କର୍ବ ଆଉ ଧୀରେ ଧୀରେ ଯେନ୍ ଯେନ୍ ଆଁ ହଁ ପାନ୍ ଟିକେ ଗର୍ମ କର୍ବା ଆଣ୍ଠୁ ଉଠାକେ ତୁମେ ଛୁପି ଛୁପା ହବେ ମୁଡ଼ ପାନି ଟିକେ ହେନ୍ତା ଧୁଆ ଧୁଇ ହେବ ଯହ ଗଧା ଗୁଧି ନାଇଁ କର୍ବ

ମେଡ଼ିସିନ୍ଟା ମେଡ଼ିସିନ୍ ଇହା ନାଇ ଦେବଯେ ଅର୍ଣ୍ଣ ତେଣ୍ଡଇ ଥିବ ତାପରେ ଖୁଆ ବୁଆ କର୍ବ ସେଟା ତାପରେ ଫିର୍ ମନ୍କେ ଆସବ କାଣା କହୁଚ

ଆର୍ ରାତିରେ ନଅ ବାଜି ଯାସି ନଅ ଦଶବାଜି ଯାସି ହେନ୍ତା ହଁ ହଁ ଆସ୍ବେ ହଁ ହଁ ହଁ ଏନ୍ତା କର୍ବେ ମନ ତ ଭେଟ୍ ଘାଟ୍ କଲେ ନ ଆଜି ବେଲେ ସେଟା ମୋତେ ବି ତ ଜାନ୍ଲେ ଡ଼କ୍ତର୍ ବୋଲିକରି ହଁ ଓଷ ପତର ନେଇକି ଆଇଚି ଫିର୍ ଆର୍ ତୁମର ଶୁନତ ଇଆଡ଼େ ଶୁନନା ଆଉ ତୁମର୍ ଘରେ କା କା ଦେହ ପାନ୍ ନସି ନୁସା ଥିବା ବେଲେ ଆନ୍ବ ଦେଖାମା ହାଁ

ନାଇଁ ବୁଝି ପାର୍ଲି ହୋ

ହଁ ପଢ଼୍ବା ଯେ ହଁ ହଁ ହଁ ଶୁନତ ମୁଇଁ ରହୁଛେ ସୁନେ ଫିର୍ ଆସିବ ହେନ୍ତା ହେଲା ହଁ